ଲିଟୁ ହଁ ପରା କାଲି ଯେଉଁ ମୁଁ ଆଣି ନଥିଲିକି ଗ୍ରାଇଣ୍ଡର ଗୋଟିଏ ଯେଉଁ ଆଣିଥିଲି ଏ ସେଇଟା ଯମା ଭଲଟା ନାହିଁ ଆରେ ଥରେ ଯଦି ଗ୍ରାଇଣ୍ଡର କରୁ କରୁ ଯଦି ତାର ଯଦି ଇଏ ଭାଙ୍ଗିଯାଉଛି କପ୍ ଗୁଡ଼ାକ ବୋଲେ କ'ଣ ସେଇଟା ଭଲ କହିବ ବେକାର ଖରାପ ଆଇଟମ୍ ଗୁଡ଼ାକ ବିକୁଛନ୍ତି ଏ ସେଇଟା ସେକେଣ୍ଡହ୍ୟାଣ୍ଡ ମାଲ ବିକୁଛନ୍ତି ନାଁ କ'ଣ କେଜାଣି ନୂଆ ଜିନିଷ ବିଲକୁଲ ମୁଁ ଧରିକି ଆସିଲି ଅଧିକ ପଇସା ନେଇଗଲେ ହେଲେ ସବୁ ଖରାପ ପଡ଼ିଲା କିଛି ବି କପ୍ ଫପ୍ ତାର ଭାଙ୍ଗିଗଲାଣି ମଟର୍ ବି ଠିକରେ ଚାଲୁନି ବେକାର ଆଇଟମ୍ ଟା ହଁ ପଇସା ବି ଅଧିକ ନେଇଗଲେ ଦୁଇ ହଜାର ଟଙ୍କା ନେଇଯାଇଥିଲେ ନା ହଁ ହଁ ପରା ବେକାର ଜିନିଷଟା ଆଣିଥିଲି ତୁ ବି ଆଣିଲାବେଳେ ଦେଖିକି ଆଣିବୁ ହେଲା ଜିନିଷ ଦେଖିକି ଆଣିବୁ